ଆମେ ରାନ୍ଧ୍ବା ଲାଗି ଗଏନ୍ ଯେତ୍ କିଲୋ ରାନ୍ଧ୍ସୁଁ ଇଷ୍ଟେନ୍ର ବି ରାନ୍ଧ୍ସୁଁ ସେଟା ମାନେ ଆମ୍କୁ ଭଲ୍ ଲାଗ୍ସି ଇଷ୍ଟେଲ୍ ଥି ରାନ୍ଧ୍ସୁଁ ଗୋଏନି ରାନ୍ଧ୍ସୁଁ କରେଇ କି ରାନ୍ଧ୍ସୁଁ ସେଟା ଆମ୍କୁ ଭଲ୍ ଲାଗ୍ସି ସେଠି ରାନ୍ଧ୍ସୁଁ ଆମେ ହେନ୍ତାଟାମାନେ ଗୋଏନ୍ ଡେଚ୍କି ଇଷ୍ଟେନ୍ ଏନ୍ତା ତ୍ ମୁଥିଁ ରାନ୍ଧୁଛୁ ଏଇଟା ମାନେ ଆମକୁ ଭଲ୍ ଲାଗ୍ସି ହେନ୍ତା ରାନ୍ଧ୍ସୁଁ ଗୋଏନ୍ ଡେଚ୍କି ଇଷ୍ଟେନ୍ ରାନ୍ଧ୍ସୁଁ ପ୍ରେସର୍ କୁକର୍ ସି ରାନ୍ଧ୍ସୁଁ ତାୱା ଥିଲେ ବି ହେଟା ଶୁନ୍ ହେରା ମାନେ ତ ରାନ୍ଧ୍ସୁଁ ଆମେ ହେନ୍ତା ହେନ୍ତା ତ ରାନ୍ଧ୍ସୁଁ ହେଟାମାନେ ଆମ୍କୁ ଭଲ୍ ଲାଗ୍ସି ଗୋଏନ୍ ଥି ରାନ୍ଧ୍ସୁଁ କରେଇ ଥି ରାନ୍ଧ୍ସୁଁ ଇଷ୍ଟେନ୍ର ରାନ୍ଧ୍ସୁଁ ଗ୍ୟାସ୍ ନୁ ରାନ୍ଧୁସୁଁ ହେଟା ମାନେ ଆମେ ଗୋଏନ ଜେଚ୍କି ଇଟା ସେଟାକେ୍ ରାନ୍ଧ୍ସୁଁ ଆକ୍ ହେଟାମାନେ ରନ୍ଧା୍ ବଢ଼ା କରୁସୁଁ ଗୋଏନ୍ ଥି ରାନ୍ଧୁସୁଁ କରେଇ ଥି ରାନ୍ଧ୍ସୁଁ ଗୋଏନ୍ତି ରାନ୍ଧୁସୁଁ ଇଷ୍ଟେଲ୍ ଥି ରାନ୍ଧୁସୁଁ ହେଟାମାନେ ଆମ୍କୁ ଭଲ ଲାଗ୍ସି